ଆମ ଅଞ୍ଚଳରେ ଚାରିଜଣ ଅଧିକ ପାଠ ପଢ଼ି କଲେଜ ଡିଗ୍ରୀ ହାସଲ କରିଛନ୍ତି ମୁଁ ଭାବୁଛି ସେମାନେ ଅଧିକ ପାଠ ପଢ଼ି ଭଲ କରିଛନ୍ତି କାରଣ ଅଧିକ ପାଠ ପଢ଼ି ଭଲ ଚାକିରି କରିଛନ୍ତି ଏବେଂ ଭଲ ଦରମା ପାଉଛନ୍ତି ଯାହା ଫଳରେ ତାଙ୍କର ପରିବାର ଖୁସିରେ ଚଳିବା ସହ ଆମ ଅଞ୍ଚଳରେ ସେମାନଙ୍କର ନାମ ଅର୍ଜନ କରିଛନ୍ତି